ଆଜ୍ଞା କାଇଁ ଖୋଜୁଥିଲେ କହୁ ନାହାଁନ୍ତି ଆପଣ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଶୁଣନ୍ତୁ ଆ ଆମର ଏଠି ସବୁ ଶିଖା ଯାଉଛି କାରଣ ନୃତ୍ୟ ଗୀତ ତାଳ ଲୟ ଓଡ଼ିଶୀ ସବୁ ଶିଖା ଯାଉଛି କିନ୍ତୁ ଆପଣ ଏଠି

ଆଜ୍ଞା ଆଜ୍ଞା

ତାହେଲେ ରଖିଲେ ବହୁତ ଆମାଉଣ୍ଟଟା ଅଧିକ ପଡ଼ିବ ଯଦି ଯିବା ଆସିବା କରିବେ ତାହେଲେ ଆମାଉଣ୍ଟଟା କମ୍ ଆସିବ ଆଉ ନିଜେ ଆସି ଥରେ ଦେଖି ଯାଆନ୍ତୁ ହଉ ଆଜ୍ଞା ରଖୁଛି ତାହେଲେ ଆଉ ଆପଣ କେବେ ଆସିବେ ଆଉ ଆଜ୍ଞା